ଆପଣଙ୍କ ଦୋକାନରେ କାଳେ ଭଲ ପରିବା ମିଳେ ବୋଲି ମୁଁ ଶୁଣିବାକୁ ପାଇଲି ନାହିଁଁ ଯେତେହେଲେ ପ୍ରତି ସବୁ ବେପାରି ବସିଛନ୍ତି ତାଙ୍କଠୁ ପା ଭଲପରିବା ସବୁ ଭଲ ସବୁ ଭଲ ରେଟ୍ରେ ଦିଅ ତୁମେ ଆଉ ବାଇଗଣ କିଲୋ କେତେ କୋଡ଼ିଏ ଟଙ୍କା ନା ପନ୍ଦର ଟଙ୍କା ପାଖ ଦୋକାନରେ ନାହିଁ ନାହିଁ ଆପଣ ଭଲ ପରିବା ଦିଅନ୍ତି ବୋଲି ଏଠି ଆସିଲି ପୁଣି ଆଗ ଦୋକା ନା ଆଜ୍ଞା ସେକଥା ନୁହେଁ ଆପଣ ଗୋଟେ ଗ୍ରାହକ ନେବେ ସିଏ ଗୋଟେ ଠିକ୍ ହେଉ ସେକଥା ଛାଡ଼ ଆଉ ବିଲାତି କେତେ କୋଡ଼ିଏ ଟଙ୍କା ଆଉ ବିଲାତି ରେଟ୍ଟା ଠିକ୍ ଅଛି ବାଇଗଣ ରେଟ୍ଟା ଟିକେ ଅଧିକ ନେଇଯାଉଛ ନାହିଁ ନାହିଁ ଆଉ ବିଲାତି ରେଟ୍ ତ ମଝିରେ କ'ଣ ଦୁଇଶହ ଅଢ଼େଇଶହ ହେଇଥିଲା ଆଉ ତୁମେ ଚାର ତାଲିଆ କୋଠା ବାଡ଼େଇ ଦେଇଥିବ ଆଜ୍ଞା ନାହିଁ ସେ କଥା ନୁହେଁ

ବିଲାତି ବିଲାତି ଏଥର ସୁନା ରୂପା ଭଳିଆ ରେଟ୍ ଆଉ ନା ସୁନା ଆଉ ସୁନା କ'ଣ ଖାଇ ହେବନା କ'ଣ ବିଲାତି ଖାଲି ଦେଖିକି ରଖିବା କଥା ଯିଏ ବେପାରି ସିଏ ଖାଲି ଖାଇବେ ଆଉ ଏ କୋବି କେତେ କୋବି ରେଟ୍ ଶୀତଦିନରେ ଶସ୍ତା ଦଶ ଟଙ୍କାରେ ଦୁଇଟା କୋବି ଦେଉଛନ୍ତି ତୁମେ ତିରିଶ ଟଙ୍କା ଏ ନା ସେ କଥା ନୁହେଁ ଏ ଠିକ୍ ରେଟ୍ଟା ପୁଣି ଆପଣ ହେଉ ଠିକ୍ ଅଛି ତାହେଲେ ହେଉ ଠିକ୍ ଅଛି ତାହେଲେ